ବିଜୁ ସ୍ୱାସ୍ଥ କାର୍ଡ଼୍ ଦେଖନ୍ତୁ ଆପଣ ଯଦି ଗରିବ ହେଇଥିବେ ତାହେଲେ ବିଜୁ ସ୍ୱାସ୍ଥ କାର୍ଡ଼୍ ଆମକୁ ବହୁତ ହେଲ୍ପଫୁଲ୍ କରେ ଦେଖନ୍ତୁ ଯେତେବେଳେ ଆ ଆପଣଙ୍କୁ କିଛିଟା ଅସୁସ୍ଥ ଫିଲ୍ କରନ୍ତି ତ ହସ୍ପିଟାଲ୍ ଯିବେ ନିହାତି ସେଇଠି ପ ପଇସା ଖର୍ଚ୍ଚ କରିବେ ଯେତେବେଳେ ଆପଣଙ୍କ ରଖିଥିବ ବିଜୁ ସ୍ୱାସ୍ଥ କାର୍ଡ଼୍ ତାହାଲେ ଆପଣଙ୍କୁ କିଛି ଡରିବାର ନାହିଁ ସେଇ କାର୍ଡ଼୍ ଦେଖାଇଲେ ଆମକୁ ଫ୍ରିରେ ଚିକିତ୍ସା କରାନ୍ତି ଆଉ ପୁରୁଷମାନଙ୍କ ପାଇଁ ପାଞ୍ଚ ହଜାରେ ଏବଂ ମହିଳାମାନଙ୍କ ପାଇଁ ଦଶ ହଜାର ଏହି ସବୁ ଯୋଜନା ହେଉଛି ସରକାରଙ୍କ ଯୋଜନା ଏଇ ଯୋଜନା ମାଧ୍ୟମରେ ଆମେ ସ୍ୱାସ୍ଥର ଫ୍ରି ଚିକିତ୍ସା କରି ପାରିଥାଉ